ପଶୁପାଳନ ହେଉଛି ମାନେ ଆମେ ଦୈନନ୍ଦିନ ମାନେ ଆମେ ଯଦି ଗାଈଗୋରୁ ରଖିବା ତ ଭଲସେ ଗୋଟେ ଉଚ୍ଚା କରି ଗୋଟେ ଗୁହାଳ କରିବା ତ ଛାତ ପକାଇବା ନହେଲେ ଆଜବେଷ୍ଟସ୍ ଯାହା ବି ହେଉ ଗୋଟେ ଭଲ କି କରିବା ଯେମିତି ଗାଈମାନେ ବହୁତ ଫାଙ୍କାରେ ରହିବେ କିଛି ବି ସେମିତି ତାଙ୍କର ଅସୁବିଧା କିଛି ହେବନି ତା'ପରେ ହେଉଛି ଗୁହାଳେ ମାନେ ଲାଇଟ୍ ଲଗାଇବା ଫ୍ୟାନ୍ ଲଗାଇବା ତା'ପରେ ହେଉଛି ତାଙ୍କୁ ମଶା ନ ଖାଇବା ପାଇଁ କେମିତି କ'ଣ ୟେ କରିବା କବାଟ ଝରକା ଲଗାଇବା ତାଙ୍କ ସବୁ ମାନେ ଖାଇବା ପାଇଁ ଜୋକଡ଼ ମାନେ କୁଟା ଏସବୁ ଦରକାର ନିହାତି ମାନେ ଗାଈମାନେ ପୁଣି କ୍ଷୀର ଦେବେ କ୍ଷୀର ଦେଲାପରେ ଷ୍ଟୋର୍ ହୁଏ ମାନେ ମାନେ ଫେର୍ ଆସିକି ନେବ ଘିଅ ହୁଏ ମାନେ ଇତ୍ୟାଦି ମାନେ ମାନେ ଇତ୍ୟାଦି କରୁ କରୁ ପ୍ରାୟତଃ ଏଗୁଡ଼ା ସବୁ କ୍ଷୀର ଖାଇବା ଦ୍ଵାରା ମାନେ କିଛିଟା ଅସୁବିଧା ସମ୍ମୁଖୀନ ହୋଇଥାଏ କିଛି ରୋଗ ବୈରାଗ ହୁଏନି